ବଜାର ଉପରେ ରାସ୍ତାକଡ଼ରେ ଏକ ବହୁତ ବଡ଼ ପାଠାଗାର ଅଛି ସେଠାରେ ବହୁତ ପୁସ୍ତକ ଉପଲବ୍ଧ ଅଛି ସମସ୍ତପ୍ରକାର ଖବରକାଗଜ ଏବଂ ମାଗାଜିନ୍ ମଧ୍ୟ ଉପସ୍ଥିତ ଅଛି ସମସ୍ତେ ବହୁତ ସୁବିଧାରେ ସେଗୁଡ଼ିକ ଆଣିପାରିବେ ଏବଂ ପଢ଼ିପାରିବେ ସେଠାରେ ସେଠାରେ ସେମାନେ ବହୁତ ଶାନ୍ତିରେ ମଧ୍ୟ ପଢ଼ିପାରିବେ ବହୁତ ବଡ଼ ସ୍ଥାନ ସେଇଟା ସେଠାରେ ବହୁତଗୁଡ଼ାଏ ଲୋକଙ୍କ ପାଇଁ ସ୍ଥାନ ଅଛି ଏବଂ ଯେଉଁମାନେ ଶାନ୍ତିରେ ପଢ଼ିବାକୁ ଚାହାଁନ୍ତି ସେଠାକୁ ଯାଇ ପଢ଼ିପାରିବେ ଏବଂ ସେଠାରେ ସେମାନେ ଅଧିକା ପଇସା ମଧ୍ୟ ଚାର୍ଜ୍ କରନ୍ତି ନାହିଁ ତ ସମସ୍ତପ୍ରକାର ଲୋକଙ୍କ ହାତ ପାହାନ୍ତାରେ ସେଗୁଡ଼ିକ ଉପଲବ୍ଧ ତ ଯେଉଁମାନଙ୍କର ପୁସ୍ତକ ପଢ଼ିବାର କିମ୍ବା ଖବରକାଗଜ ପଢ଼ିବାରେ ଇଚ୍ଛା ଅଛି ସେମାନେ ସେଠିକି ଯାଇପାରିବେ ବହୁତ ଲୋକଙ୍କର ଘରେ ବହୁତ ଅସୁବିଧା ଥାଏ ଯେପରିକି ଶାନ୍ତିରେ ମିଳିନଥାଏ କି ଗୋଟେ ଶାନ୍ତ ଜାଗା ଯେଉଁଠାରେ ପାଟିତୁଣ୍ଡ ହେଉନଥିବ ସେଭଳି ଜାଗା ମିଳିବା ବହୁତ କଷ୍ଟ କାହିଁକିନା ଘରେ ସମସ୍ତେ ପାଟି ପାଟିତୁଣ୍ଡ କରୁଥାନ୍ତି କିଏ କଥା କହିଦେଉଥିବ ତ ଆମେ ଯେଉଁ ଏକାଗ୍ରତାର ସହିତ ପଢ଼ୁଥିବୁ ସେଗୁଡ଼ାକ ଭଙ୍ଗ ହୋଇଯାଏ କିନ୍ତୁ ପାଠାଗାରାରେ ଯେଉଁମାନେ ବି ସମସ୍ତେ ପଢ଼ିଥାନ୍ତି ସମସ୍ତେ ଚୁପ୍ ହୋଇ ପଢ଼ିଥାଆନ୍ତି ଏବଂ ଗୋଟେ ଅଲଗା ପ୍ରକାର ଶାନ୍ତ ପରିବେଶ ସେଠାରେ ଥାଏ ପଢ଼ିବା ଲୋକର ଆଗ୍ରହ ବଢ଼ିଥାଏ ଏବଂ ସେ ବହୁତ ଶାନ୍ତି ଅନୁଭବ କରେ ସେଗୁଡ଼ିକ ବହୁତ ଭଲ ଲାଗେ ଏବଂ ବହୁତ ଲୋକ ମଧ୍ୟ ସେଠିକି ଯାଆନ୍ତି ଏବଂ ଯେଉଁଠାରେ ଏହି ପାଠାଗାରାଟି ଉପସ୍ଥିତ ଅଛି ସେଠାରେ ଲୋକସଂଖ୍ୟା ଯେହେତୁ ବଜାର ଉପରେ ଅଛି ଲୋକ ବହୁତ ସେଠାରେ ଅଛନ୍ତି ସମସ୍ତେ ସେଠାକି ଯାଆନ୍ତି ସକାଳ ବେଳା ସନ୍ଧ୍ୟା ବେଳେ ସେଠାରେ ଅଧିକା ଭିଡ଼ ହୋଇଥାଏ ଏବଂ ଯେଉଁ ସମୟରେ କେହି ନଥାନ୍ତି ମଧ୍ୟ ଅଲଗା ପ୍ରକାର ଶାନ୍ତି ମିଳିଥାଏ ଯେକୌଣସି ଲୋକ ନାହାନ୍ତି ତ ଅଧିକା ଟିକିଏ ସମୟ ମିଳିଥାଏ କିମ୍ବା ଅଧିକା ଶାନ୍ତ ପରିବେଶ ରହିଥାଏ ତ ଏପରି ସବୁ ସୁବିଧା ଆମ ଅଞ୍ଚଳରେ ପାଠାଗାରଗୁଡ଼ିକର ଉପସ୍ଥିତ ଅଛି ଖବରକାଗଜ ବି ପଢ଼ି ହେବ ପୁସ୍ତକ ବି ପଢ଼ି ହେବ